ଦେଖନ୍ତୁ ଆଜ୍ଞା ଏବେ ହେଲା ଆମର ଆଧୁନିକ ଯୁଗ ଆଗରୁ ଆମର ଆଗରୁ ପିଲାମାନେ ଚାଟଶାଳୀରୁ କି ଟିଉସନ୍ରୁ ଫେରିଲା ପରେ ତାଙ୍କ ଘର ଲୋକ ବାପା ମାଆ ଜେଜେମାଆ ଜେଜେବାପାମାନେ ସମସ୍ତେ ଚାହୁଁଥିଲେ ଛୁଆ ଆଉ ବାହାରେ କିଛି ସମୟ ଖେଳକୁଦ କରି ଆସୁ ଯାହାଫଳରେ ରକ୍ତ ସଞ୍ଚାଳନ ଭଲ ହେବ ମସ୍ତିଷ୍କ ମସ୍ତିଷ୍କ ଠିକ୍ ଭାବରେ କାମ କରିବ ବିକଶିତ ହେବ ମସ୍ତିଷ୍କ ତାଙ୍କର ତାପରେ ହେଉଛି ଦେହ ମୁଣ୍ଡ ମେଦବହୁଳତା ବଢ଼ିବନି ସେମାନେ ସବୁ ଆଗରୁ ଛୁଆମାନଙ୍କୁ ଖେଳିବା ପାଇଁ ଉତ୍ସାହିତ କରୁଥିଲେ କିଛି ସମୟ ପାଠ ପଢ଼ିକି ତାପରେ ଖେଳିବା ପାଇଁ ମଧ୍ୟ କହୁଥିଲେ କିନ୍ତୁ ଏବେ ତ ସେସବୁ ନାହିଁ ଏବେ ବହୁତ କମ୍ ପିଲାମାନେ ଖେଳକୁଦରେ ଖେଳକୁଦ କରୁଛନ୍ତି ଏବେ ଅଧିକ ଅଧିକାଂଶ ପିଲା ଫୋନ୍ରେ ଗେମ୍ ଖେଳ ଫ୍ରି ଫାୟାର୍ ପବ୍ଜି ଏଇ ଅନଲାଇନ୍ ଗେମ୍ ସବୁ ଯେମିତିକି ଲୁଡ଼ୁ ତାସ୍ ଯାହା ବିି ସବୁ ଅନଲାଇନ୍ ଗେମ୍ ଅନଲାଇନ୍ ଅନଲାଇନ୍ ସ୍କ୍ରିନ୍ ଉପରେ ସବୁବେଳେ ବେଶୀ ସମୟ ଅନଲାଇନ୍ରେ ରହୁନ୍ତି ପିଲାମାନେ ବେଶୀ କେହି ରହୁନାହାନ୍ତି ଆମର ଶାରୀରିକ କ୍ରୀଡ଼ା ଖେଳକୁଦ ଉପରେ କେହି ବିଶେଷ ଧ୍ୟାନ ଦେଉନାହାନ୍ତି ତାଙ୍କ ଘର ଲୋକମାନେ ଭାବିଲେ କ'ଣ କି ଭାବିଲେ କି ପଇସା ଦେଇଦେଲେ କି ତାଙ୍କୁ ସ୍କୁଲ୍ କଲେଜ୍ କୋଚିଂ ଟାଇମ୍ରେ ପଠେଇଦେଲେ ତାଙ୍କ କାମ ସରିଗଲା ସେମାନେ ଆଜିକାଲି ବହୁତ ବ୍ୟସ୍ତ ରହୁଛନ୍ତି ସେମାନେ ସେମାନଙ୍କ ଟାଇମ୍ ନିଜ ଛୁଆକୁ ଦଉନାହାନ୍ତି ନିଜ କାମକୁ ସେମାନେ ମଧ୍ୟ ନିଜ ଫୋନ୍ରେ ସବୁବେଳେ ବ୍ୟସ୍ତ ରହୁଛନ୍ତି ଛୁଆକୁ ଫୋନ୍ ଦେଇଦେଲେ ଛୁଆ ତାଙ୍କର ବସିକି ଗେମ୍ ଖେଳିଲେ ତାଙ୍କର ଆଉ ଛୁଆମାନଙ୍କ ପ୍ରତି ବିଶେଷ ଧ୍ୟାନ ନାହିଁ ସେମାନେ ନିଜ କାମ ଉପରେ ବ୍ୟସ୍ତ ହୋଇଥାନ୍ତି ଆଜିକାଲି